ଆମେ ତ ଗାଁରେ ରହୁଛୁଁ ତ ସେଥିର୍ ଲାଗି ଆମର୍ ଆଖେ ପାଖେ ଖାଲି ସାପ ଆରୁ ପୁକ ଏମାନେ ରହୁଛନ୍ ଆମେ ଦେଖୁଛୁଁ ତାଙ୍କୁ ସେମାନଙ୍କର୍ ଉପରୁ ଆମେ କେମିତି ବଞ୍ଚବା ସେଇଟା ଆମେ ଜାଣିଛୁଁ କିନ୍ତୁ ପଶୁମାନଙ୍କରନୁ ଯେନ୍ତା କୁକୁର କେନ୍ତି ଆମୁକୁ କାମୁଡ଼ିଲେ କାଁ ସେଥିରୁ ବଞ୍ଚିବାର୍ କେମତି ହେବ ସେଇଟା ବି ମୁଇଁ ଆମେ ଜାନିଛୁଁ ତ କୁକୁରନୁ ବଞ୍ଚିବାର୍ କାରଣ ମାନେ ହଉଛି ଯେ ତାର୍ ଯଦି ତାଙ୍କେ ତାଙ୍କେ ଦେଖଉଛ ସେ ଟିକେ ବହିଆ ଟାଇପ୍ର ଅଛି ତ ତାରନୁଁ ଟିକେ ଦୂରେଇକିନା ରହିବ ଆର୍ ଯେତେବେଳେ ତୁମେ ଯାଉଛ ତାହାକେ ଯଦି ଦୁଇଟା ହେଇକିନା ଯାଉଛ ବୋଲେ ସେ ସେତେବେଲେ ଏକା ନାଇଁ କି ତମ୍ ଆପଣଙ୍କର ହେଲ୍ପ୍ ହେଲ୍ପ୍ କରିପାର୍ବା ନହେଲେ ତ କେମତି ଆମ ଗାଁର ଲୋକଙ୍କୁ ଡାକିକିନା ସେ କାଣା କି ସହଯୋଗ୍ ସହଯୋଗ୍ କରିପାର୍ବା ତାହାକେ ଆରୁ ଯେନ୍ତା କେ ଆମେ ଜଙ୍ଗଲ୍କେ ଯିମାଁ ତ ଜଙ୍ଗଲ୍କେ ଯାଇକିନା ଯେତୋଲେ ଆମେ ହାତୀ ପଶୁ ତାପରେ ବାଘ ଆଉ ଭାଲୁ ଏମାନେ ମାନେ ସବୁ ଥିସନ୍ ଯେତେବେଲେ ସେମାନେ ଆମର୍ ଆଗ୍କେ ଆଉଚନ୍ ତ କାଣା କର୍ବାର୍ ଲାଗି ତ ଯେନ୍ତା ଭାଲୁ ଆସ୍ଲା ଆମର୍ ଆଗ୍କେ ତ ଭାଲୁ ଆସ୍ଲା ପରେ କାଁ ହବା କି ସେ ତାର୍ ଦିହ୍ ରେ ବହୁତ ବାଳ ଥିବାରୁ ପଛ୍ ଆଡ଼କେ ଦେଖିନା ଆସେ ସଧାବେଲେ ଆକ୍ରମଣ କର୍ସି ଯେତେବେଲେ ଆମେ ଆଗ୍ରେ ଅଛି ତ ଆଗ୍ରେ ଯେତୋଲେ ଅଛି ତ ଆମେ ଭାବ୍ ବାର୍ କଥା ଆର୍ ପଛରେ ଯେତେବେଲେ ଆମକୁ ଦେଖୁଛି ସେ ସେ ଯେତେବେଲେ ଆମେ କାଣା କି ଷ୍ଟ୍ରେଟ୍ ରହିକିନା ସେନୁ କିଛି ହଲବାର୍ ନାଇଁ ନ ଆଉ ଯେନ୍ତା ସାପ ସାପ୍ ଏ ସାପ ଭଳିଆ ସାପ ଚଢ଼ିଲେ କାଣା କି ଆମେ ଜାଣିଛୁ ତାର୍ କେମିତି ବଞ୍ଚିବାର୍ ଅଛେ ଯେ ଆର୍ ହାତୀ ହାତୀ କାଣା କି ଯଦି କେତେ ଯଦି ଚାପ୍ବେ ଇରା ମାରେ ତ ନାହିଁ କି ରାମ୍ପା ରାମ୍ପି କିଛି କରେ ନାହିଁ ସେ ଖାଲି କାଣା ହେଇକି ତା'ର ହାତୀ ତ ଥୋଡ଼ପାରେ ତା'ର ଥୋଡ଼ପା ଅସି ସେଥିରେ କାଣା କା ଆମକୁ ପିଟା ମରା କର୍ସି କାଁ ଯେ ତାର୍ ଗୁଡ଼ ଯେନ୍ ଆମର୍ ତା ତାର୍ ବହୁତ୍ ଭାରି ଯେନ୍ ଓଜନ୍ ଥିସି ତାର୍ ତାର୍ ଗୁଡ଼ ସେଥିରେ ସେ ଆମୁକୁ ଦଲ୍ବାରେ ଲାଗିଛେ ହେସିଁ ଆର୍ ଯେତୋବେଲେ ଆମେ ଗୋଟେ ପଶୁକୁ ଯେତୋଲେ ଆମେ କାଣା ଯେତୋଲେ ଓଷଦ୍ ଟିକେ ଖୋଉଛୁଁ ଯେନ୍ତା କି ଆମର୍ ଖରାପ୍ ଗାଈ ହଉ କି ମେଣ୍ଢି ହଉ କି କୁକୁଡ଼ା ହଉ କି ଯାହା ବି ଏନିଥିଙ୍ଗ୍ ଯେତେ ବି ପଶୁ ଅଛନ୍ ତ ସେତେବେଲେ ଆମର୍ କାଁ ହବା କି ସେତୋବେଲେ କଟାସ କଲ୍କେ ଧର୍ବାର୍ ନେଇଁ ନ ତାକର କାଣା କି ଆମେ ଟୁଲ୍କେ ମୁହଁ ଧୋଇ ହବାର୍ ଅଛେ ତାହେଲେ ପାଣି କିଣା ହେଇକି ଖୋଉଛୁଁ ତାହାକେ ତ କଲ୍କେ ଧର୍ମାଁ ବୋଲେ ସେ ଆମକୁ ତା ସହ ଅଟୋମେଟିକ୍ ରାଗିକିନା ଚାପ୍ବା ତ ସେଥିର୍ ଲାଗି ତାର୍ କଲ୍କେ ଧଇଲେ କାଁ ହବା କି ତାର୍ କଲ୍କିନା ଧରିକିନା ଆମେ ତାଙ୍କେ ପାଟିରେ ଧଇଲେ ସେ ଆମକୁ କିସି ନାଇଁ କରି